ଆମ ଅଞ୍ଚଳର ଗାଁ ମାନଙ୍କରେ ଆମର ମନ୍ଦିର ଆମର ଭଜନର ପୀଠସ୍ଥଳୀ ମଣ୍ଡପ କ୍ଲବ୍ ଏସବୁ ଜାଗାରେ କୀର୍ତ୍ତନ ଦଳ ଅଛି ସେମାନେ ମୃଦଙ୍ଗ ଖଞ୍ଜଣି ଝାଞ୍ଜ ତବଲା ହାରମାନି ବଇଁଶି ଇତ୍ୟାଦିରେ ଭଜନ ଗୀ ସଙ୍ଗୀତ ଗାଆନ୍ତି ଏବଂ ତା ଦ୍ୱାରା ଲୋକମାନେ ବହୁତ ମନୋରଞ୍ଜନ କରନ୍ତି ଯାହାକି ଠାକୁରଙ୍କ ପ୍ରତି ତାଙ୍କର ଗୋଟେ ଭକ୍ତିଭାବ ଜାଗ୍ରତ ହୁଏ ଏବଂ ସମସ୍ତେ ମିଶିକି ଯେଉଁ ଦଳ ମାଧ୍ୟମରେ ଏସବୁ କରନ୍ତି ଏଇ ଜିନିଷ ଗୁଡ଼ିକର ଯେଉଁ ଭଲକିିରି ଜିନିଷ ଗୁଡ଼ିକୁ ଭଲକିରି ଉପଯୋଗ କରନ୍ତି ଏବଂ ସେମାନେ ଯେଉଁ ଏଇ ଜିନିଷ ମାଧ୍ୟମରେ ଲୋକଙ୍କ ପାଖରେ ଏଇ ଯେଉଁ ସଙ୍ଗୀତ ଦ୍ୱାରା ଲୋକଙ୍କୁ ମନୋରଞ୍ଜନ କରାନ୍ତି ସେଇଟା ପାଇଁ ଲୋକମାନେ ବି ବହୁତ ଖୁସି ହୁଅନ୍ତି ଏବଂ ଭ ଭଗବାନଙ୍କ ପାଖରେ ଜଗ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କୁ ଟିକେ ଆତ୍ମାର ସହିତ ତାଙ୍କର ପ୍ରଭୁଙ୍କ ଉପରେ ଗୋଟେ ଆତ୍ମବିଶ୍ୱାସ ଆସେ ଯାହାକି ଭଗବାନ ସମସ୍ତିଙ୍କ ପାଖରେ ଅଛନ୍ତି ସେଇଟା ପାଇଁ ଏଇ ଏଇ ଯେଉଁ ଆମର ବାଦ୍ୟଯନ୍ତ୍ର ଗୁଡ଼ିକ ଯେଉଁ ଅଛି ସେଗୁଡ଼ିକ ମଧ୍ୟ ନିୟମିତ ତାଙ୍କ ପୂଜା ବି କରନ୍ତି ଯେତେବେଳେ ପ୍ରଥମେ ଭଜନ ଗୀତ ଗାଆନ୍ତି ସେତେବେଳେ ସେମାନେ ପ୍ରଥମେ ନମସ୍କାରଟେ କରନ୍ତି ଏବଂ ଭଜନ ସଙ୍ଗୀତ ଆରମ୍ଭ କରନ୍ତି ଏହି ଭଜନ ସଙ୍ଗୀତ ଦ୍ୱାରା ଲୋକମାନଙ୍କର ପ୍ରାଣ ଥରି ଉଠେ ଦୁଃଖର ଭୋଜନ ଅଛି ଖୁସିର ଭଜନ ଅଛି ଠାକୁରଙ୍କୁ ମନପ୍ରାଣ ଦେଇ ଡାକିବାଟା ମଧ୍ୟ ଭଜନ ଅଛି ସେଥିପାଇଁ ଭଜନ ବହୁତ ପ୍ରିୟ ସମସ୍ତଙ୍କର ପ୍ରିୟ ଆଉ ମୋର ମଧ୍ୟ ଏ ଭଜନ ଗୁଡ଼ିକ ବହୁତ ପ୍ରିୟ ମୁଁ ସବୁବେଳେ ସନ୍ଧ୍ୟା ସମୟରେ ଭଜନ ଟିଭିରେ ଲଗାଇ ଭଜନ ଶୁଣେ ଆଉ ମୋତେ ବହୁତ ଭଲ ଲାଗେ